ହଁ ଅଛି କିଏ କହୁଥିଲେ

ଶାଢ଼ୀ ଅଛି ବହୁତ ଆସିକି ଦେଖି ନିଅନ୍ତୁ ସମ୍ବଲପୁରୀ ଶାଢ଼ୀ ଅଛି ପାଟ ଅଛି ବନାରସୀ ଶାଢ଼ୀ ଅଛି ଆଉ ଏଇ ଫ୍ୟାନ୍ସୀର ଶାଢ଼ୀ ହଁ ହଁ ହଉ ହଉ ହଉ ଆପଣ ଆସନ୍ତୁ ଦୋକାନରେ ଆସନ୍ତୁ କଥା ହୋଇଯିବା ଆଉ ଦେଖିକି କହିବେ ନା କଟନ୍ ଶାଢ଼ୀ ତ ସେଇ ପାଁଶହଠୁ ଏବଭ୍ ଅଛି ଆସିକି ଦେଖିନିଅନ୍ତୁ କେଉଁ ରେଟ୍ର ମୁଁ ଦେଇଦେବି

ପିଲାକୁ ପଠେଇବେ ହଉ ହଉ ଲେହେଙ୍ଗା ପାଞ୍ଚ ହଜାରରୁ ପନ୍ଦର ହଜାର ଯାକ ଅଛି ହଁ ଅଛି ପାଞ୍ଚ ହଜାରରୁ ଏବଭ୍ ଅଛି ମ୍ୟାମ୍ ଆସିକି ଦେଖିନିଅନ୍ତୁ ହଉ ହଉ ଅଛି ମ୍ୟାମ୍ ଆସନ୍ତୁ ଏବେ ତ ମ୍ୟାରେଜ୍ ସିଜିନ୍ ଚାଲିଛି ନା ସରିଯିବ ଜଲ୍ଦି ଆସନ୍ତୁ ତାପରେ ଦେଖିନିଅନ୍ତୁ ହଁ ଜିନ୍ସ ହଁ ଅଛି ଆସନ୍ତୁ ମ୍ୟାମ୍ ଦେଖିନିଅନ୍ତୁ ହଁ ଦେଖିବା ମ୍ୟାମ୍ ଆସନ୍ତୁ

ଆଗ ବାଛନ୍ତୁ ତାପରେ ଯାଇକି ରେଟ୍ଟା ପରେ ଫିକ୍ସ କରିବା ଆସିକି ଦେଖିନିଅନ୍ତୁ ହଁ ହଁ ହଁ ମ୍ୟାମ୍

ହଉ ଆସନ୍ତୁ ମ୍ୟାମ୍ ସେଇ ଲକ୍ଷେ ପଚାଶ ହଜାର ଭିତରେ ଦେଇଦେବି

ନାଇଁ ଆପଣ ଯଦି ଦୁଇ ଲକ୍ଷ ଟଙ୍କାର ଜିନିଷ ନେବେ କହୁଛନ୍ତି ତାହାଲେ ମୁଁ ସେ ଲକ୍ଷେ ପଚାଶ ହଜାର ଭିତରେ ଦେଇଦେବି ମ୍ୟାମ୍

ଶୁଭୁନି ମ୍ୟାମ୍ ନେଟୱର୍କ ଟିକେ ଈସୁ ଅଛି ତ ଶାଢ଼ୀ ବନାରସୀ ଶାଢ଼ୀ କଟନ୍ ଶାଢ଼ୀ ଅଛି ଆଉ ଫେନ୍ସୀର ଶାଢ଼ୀ ବି ଅଛି ସମ୍ବଲପୁରୀ ଶାଢ଼ୀ ଅଛି

ହଁ ହଁ ହଁ ହଁ ମ୍ୟାମ୍ ନାଇଁ ଏଇଟା ଗୋଟେ ନାଇଁ ହଉ ହଉ ଠିକ୍ ଅଛି ଆସନ୍ତୁ